ଓଡ଼ିଆ ଚଳଚ୍ଚିତ୍ରର ତାରକାମାନଙ୍କ ମଧ୍ୟରେ ଅନୁଭବ ହେଉଛନ୍ତି ମୋର ପ୍ରିୟ ତାରକା

ଏହି ଚଳଚ୍ଚିତ୍ରଟିକୁ ଦୁଇ ଜଣଙ୍କ ମଝିରେ ଦୁଇ ଜଣଙ୍କ ଭାଇ ଭଉଣୀ ଦୁଇ ଜଣଙ୍କୁ ନେଇ ମାନେ ଭାଇ ଭଉଣୀମାନଙ୍କୁ ନେଇ ବନିଆ ହୋଇଥାଏ